ହ୍ୟାଲୋ ହଁ କ'ଣ କରୁଛନ୍ତି ସାଙ୍ଗ ମୁଁ ଅ ଥିଲି ହଁ ଖାଇବା ପିଇବା ସରିଲାଣି ହଁ ହଁ ଯିବା କି ଫିଲ୍ମ ହଁ ହଁ ହଁ ହଁ ହଁ ହଉ ପଚାରିବି ହଁ ମୁଁ ତିନିଟା ଭିତରେ ଜଣାଇବି ଆମେ ଦୁଇ ଜଣ ଯିବା ଆଉ କାର୍ରେ ଯିବେ

ନା ମ ସେଇଠି କିଣିକି ଖାଇଦବା ଆଉ ଘରୁ କ'ଣ ନେଇକି ଯିବା

ହୁଁ ହୁଁ ହଁ ହଉ ମୁଁ ପଚାରିକି ତତେ ତିନିଟା ବେଳକୁ କହିବି ଆଉ

ହଁ ମୁଁ ଦେଖିଥିଲି ଯେ ଆମ ଘରେ କହୁଥିଲେ ଭଲ ଫିଲ୍ମଟା ପଡ଼ିଛି ବୋଲି କି ଆମ ଘରେ ବି କହୁଥିଲେ ଯିବାକୁ ଯେ ମୁଁ କହିଲି ହଁ ହଉ ଯିବା କେତେବେଳେ ତୁ ଯଦି କହୁଛୁ ତା ହେଲେ ମୁଁ ପଚାରିବି ଆଉ ମିଶିକି ଯିବାକୁ ଯିବାକୁ ବୋଲି

ହଁ ସେମିତି ନହେଲେ କହିବା ଯଦି ହଁ କଲେ ତ ଭଲ ହେଲା ତୋର ମୋର ଯିବା ନହେଲେ ଦୁଇ ଫ୍ୟାମିଲି ମିଶିକି ଯିବା ଆଉ

ହଁ ଆଉ ଖାଇଲୁଣୁ ହୁଁ

ହଁ ହଉ ମୁଁ ପଚାରିକି ଜଣଉଛି ହଁ